ଆମ ଜିଲ୍ଲାର ପ୍ରସିଦ୍ଧ ପର୍ବ ହେଲା କୁମାରପୂର୍ଣ୍ଣିମା ଏବଂ ରଜ କୁମାରୀ ଝିଅମାନେ ହିଁ ଏଇ ଦୁଇଟି ପର୍ବକୁ ବହୁତ ଧୁମଧାମରେ ପାଳନ କରିଥାନ୍ତି କୁମାରପୂର୍ଣ୍ଣିମା ହେଉଛି ମା ଲକ୍ଷ୍ମୀଙ୍କ ପୂଜା ସେଦିନ ଝିଅ ମାନେ ଶେଯ ରୁ ଉଠି ଆଞ୍ଜୁଳି ଚାଉଳ ଟେକି ପୂଜା କରିଥାନ୍ତି ସନ୍ଧ୍ୟାବେଳେ ଜହ୍ନଙ୍କୁ ଅନେଇ ଜହ୍ନ ପୂଜା କରି ସେଦିନ ପୂଜା କରିଥାନ୍ତି ରଜ ହେଲା ପାଞ୍ଚ ଦିନ ପାଞ୍ଚ ଦିନ ହେଲେ ପ୍ରଥମ ରଜ ହେଲା ସଜ ବାଜ ଦ୍ୱିତୀୟ ରଜ ହେଲା ପହିଲି ରଜ ତୃତୀୟ ରଜ ହେଲା ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି ଚାରି ଦିନ ହେଲା ଭୂମି ଦହନ ପାଞ୍ଚରେ ହେଲା ବସୁମତୀ ସ୍ନାନ ରଜରେ ସାଧାରଣତଃ ଆମେ ପାନ ଖାଇଥାଉ ପୋଡ଼ ପିଠା ଖାଇଥାଉ କାକରା ପିଠା ଖାଇଥାଉ ବିଭିନ୍ନ ପିଠାପଣା କରି ଆମେ ଖାଇ ଦୋଳିରେ ଝୁଲୁଥାଉ